ମୁଁ ଗୋଟିଏ ଦୋକାନରେ ଖିରୀ ଶିଖିବା ପାଇଁ ଯାଇଥିଲି ଓ ସେଠାରେ ଖିରୀ ମଧ୍ୟ ଶିଖିଗଲି ତେଣୁ ମୁଁ ଭାବିଲି ଘରେ ଖିରୀ ତିଆରି କରିବି ବୋଲି ତେଣୁ ମୁଁ ଖିରୀ ପାଇଁ ଯାହା ସବୁ ଉପାଦାନ ଦରକାର ତାହା କିଣି ଆଣିଲି ଖିରୀ ଚାଉଳ ଖିରୀ କ୍ଷୀର ଗୁଜରାତି ଗୋଲମରିଚ ତେଜପତ୍ର ଇତ୍ୟାଦି ସାମଗ୍ରୀ ଖିରୀ ପାଇଁ ଯାହା ଦରକାର ସବୁ ଧରିକି ଆସିଲି ଏବଂ ଘରେ ତିଆରିଲି ଏବଂ ତାହା ବହୁତ ଟେଷ୍ଟି ହୋଇଥିଲା ତେଣୁ ମୁଁ ସମସ୍ତଙ୍କୁ ଘର ଲୋକଙ୍କୁ ଡାକିଲି ଖିରୀ ଖାଇବ ଆସ ମୁଁ ଖିରୀ ବନାଇଛି ଆଉ ଗୋଟିଏ ଦୋକାନରୁ ଶିଖିକି ଆସିଛି କହିଲି ହେଉ ବୋଲେ ସେମାନେ ସମସ୍ତେ ଖିରୀ କାଢ଼େ କହିଲେ ଖିରୀ କାଢ଼ିକି ଦେଲି ସମସ୍ତେ ଖାଇଲେ ଆଉ ତା'ପରେ କହିଲେ ବହୁତ ସୁନ୍ଦର ହୋଇଛି ତୁ କେଉଁଠୁ ଶିଖିଲୁ ଆମର ସେ ଦୋକାନରୁ ହିଁ ଶିଖିଥିଲି ତାଙ୍କେ ସବୁ ଶିଖାଇଛନ୍ତି ଏବେ ମୁଁ ବହୁତ ଖିରୀ ବନାଇବି ଘରେ କହିଲି ଆଉ ବନାଇଥିଲି ଓ ଟେଷ୍ଟ ଅଛି ବୋଲି କହିଲେ ସମସ୍ତେ